କୃଷକମାନେ ପ୍ରାୟତଃ ପଶୁମାନଙ୍କର ବର୍ଜ୍ୟବସ୍ତୁ ପୁନଃ ବ୍ୟବହାର କରନ୍ତି ତାହା ଆମେ କେବେ ହେଲେ ନଷ୍ଟ କରନ୍ତୁନି ସେଗୁଡ଼ାକ ପଶୁଙ୍କଠାରୁ ଯେଉଁ ବର୍ଜ୍ୟବସ୍ତୁ ତତ୍ ସହ ଗୋବର ତାଙ୍କର ମୂତ୍ର ସାହା ସବୁ ଆଣୁ ଗୋଟେ ଜାଗାରେ ଖୋଳାଯାଏ ସେଇ ଜାଗାରେ ଏ ପଶୁମାନଙ୍କର ବର୍ଜ୍ୟବସ୍ତୁ ଗୋବର ସବୁ ବିଭିନ୍ନ ପ୍ରକାର ସେଇଠି ପକାଯାଏ ଯାହା ଖାଇଥିବେ ବା ଯାହା କିଛି ସବୁ ଯେଉଁ ଖାଦ୍ୟ ସାମଗ୍ରୀ ଚାରିଆଡ଼େ ମଳା ବାନ୍ଧିକିରି ଶୋଇଥିବେ ସେରାସବୁ ଆଣୁ ଆମେ ଗୋଟେ ଜାଗାରେ ରଖୁ ସେଇ ଗୋଟେ ଜାଗାରେ କିଛି ଦିନ ପୋଚ ହେଲା ପରେ ସେଗୁଡ଼ାକ ନେଇ ଆମେ ବିଲରେ ପକାଏ ପକାଯାଏ ବିଲରେ ପକେଇକିରି ଚାରିଆଡ଼େ ବିଲ ଯାକ ବିଛାଯାଏ ବିଞ୍ଚେଇକିରି ସେଗୁଡ଼ାକ ଆମେ କମ୍ପୋଷ୍ଟ୍ ସାର ଭାବରେ ବ୍ୟବହାର କରୁଛୁ ଆଉ ଗାଈର ମୂତ୍ର ଯାକ ବି ଗୋଟେ ସିମେଣ୍ଟ୍ ସିମେଣ୍ଟ୍ରେ ଗୋଟେ କୁଣ୍ଡ କରାଯାଏ ସେ ତାହିଁରେ ଗୁହାଳୁ ଯାହା ଗାଈ ମୁତେ ସେ କୁଣ୍ଡରେ ଆଇ ରୁହେ ସେ କୁଣ୍ଡରୁ ଆମେ ବିଭିନ୍ନ କଣ୍ଟ ବା ମାଠିଆ ସାହାଯ୍ୟରେ ଆମେ ନେଇକିରି ବିଲରେ ସେ ପକଉ ତେଣୁ ଆମେ ଗାଈର ବା ପଶୁମାନନ୍ଧ ବର୍ଜ୍ୟବସ୍ତୁ କେବେ ହେଲେ ନଷ୍ଟ କରୁନାହୁଁ ତାକୁ ଠିକ୍ ଭାବରେ ଆମେ ସଦୁପଯୋଗ ଭାବରେ କାମରେ ବିଲରେ ଦେଇକିରି ତାକୁ ଆମେ କମ୍ପୋଷ୍ଟ୍ ସାର ଭାବରେ ବ୍ୟବହାର କରୁଛୁ ଯଦ୍ୱାରା କିି ଆମର ଭଲ ଫସଲ ହୁଏ